ମୁଁ ଘର କାମ କଲାବେଳେ ସବୁବେଳେ ମୋତେ ଟିକିଏ କାମ କଲାବେଳେ ମୋତେ ଟିକିଏ ଭଲ ଲାଗେ ଟିକିଏ ଗୀତ ଶୁଣିବାକୁ ବି ନିଜେ ନିଜେ ବି ଗୀତ ବୋଲିବାକୁ ମୋତେ ବି ଭଲ ଲାଗେ ଯେପରିକି ଏବେ ବି ଚାଲିଲାଣି ମୋବାଇଲ ଦ୍ବାରା ସବୁ ଗୀତ ଆସୁଛି ସେ ଗୀତ ବି ମୋ ମୋବାଇଲ ତାର ଥୋଇ ଦେଇକି ମୁଁ ବି ଗୀତ ଶୁଣେ ମୋତେ ଟିକିଏ କାମ କରିବାକୁ ଫ୍ରୀ ଲାଗେ ଆଉ ସେଥିଲାଗି ମୁଁ ଗୀତ ବି ବହୁତ ବି ଭଲ ଲାଗେ ମୋତେ ବି ଗୀତ ବି ଶୁଣିବାକୁ ଭଲ ଲାଗେ ଗୀତ ବି ମୋତେ ବୋଲିବାକୁ ବି ଭଲ ଲାଗେ ଆଉ ଚାଷବାସ କାମ ସମୟରେ ସେମିତି ଘରେ ଚାଷକାମ କଲାବେଳେ ମୁଁ ସେତେଟା ମୋ କଷ୍ଟ ହୁଏ ଚାଷ କଲାବେଳେ କିଛି ଅଧିକା ସମୟ କରିହେବ ସେଥିପାଇଁ ଅଧିକା ସମୟ କଲାବେଳେକୁ ଆମକୁ ଟିକିଏ କଷ୍ଟ ଲାଗିବ ଆଉ ସେଥିଲାଗି ମୁଁ ବି ବି ଏବେକି ଆମ ବକ୍ସ ଫକ୍ସ ବି ଛୋଟ ବକ୍ସ ବି ମିଳୁଛି ଛୋଟ ବକ୍ସ ବି ଆମେ ସବୁ ନେଇଯାଉ ନେଇ ଆମେ ୟୁଜ କରୁ ହେ ଗୀତ ବି ଆମେ ଶୁଣୁ ସେ ଗୀତ ଶୁଣିଲେ ଆମକୁ ଟିକିଏ ବେଶୀ ସମୟ କାମ କଲେବି ଆମକୁ ବେଶୀ ସମୟ ବାଧା ଲାଗିବନି ସେଥିଲାଗି ଆମେ ସେ ଚାଷବାସରେ କାମ କଲେବି ଆମେ ସେ ଗୀତ ବି ଶୁଣୁ ସେୟା ରୋଷେଇ କଲାବେଳେ ବି ଗୀତ ଶୁଣୁ ଗୀତ ବି ନିଜେ ନିଜେ ବି ଗାଇଲେ ବି ଆମକୁ ଫ୍ରୀ ଲାଗେ ଗୀତ ବି ଶୁଣିବାକୁ ବି ଭଲ ଲାଗେ ଗୀତ ବି ବୋଲିବାକୁ ବି ଭଲ ଲାଗେ